ମଣିଷ ଜୀବନରେ କିଛି ନା କିଛି ସ୍ମୃତି ରହିଥାଏ ଯାହାକୁ ସେ କେବେ ଭୁଲି ନଥାଏ ଯେମିତିକି ମୁଁ ମୋ ଜୀବନରେ ରଜରେ ରଜରେ ପିଲାମାନେ ସାଙ୍ଗ ହୋଇକି ଛୋଟବେଳେ ଦୋଳି ଖେଳିଥିଲୁ ସେଥିରୁ ଖସିପଡ଼ିଥିଲୁ ସବୁ ଛୁଆ ସାଙ୍ଗସାଥି ସବୁ ହସିଲେ ହେ ହେ ପଡ଼ିଗଲାରେ ହସିଲେ ହସିଲାରୁ ସେଇଟା ବି ମନେ ଆଜି ଯାଏଁ ଅଛି ଯେ ଖେଳିଥିଲି ପଡ଼ିଗଲି ମୋ ସାଙ୍ଗମାନେ ମନେ ରଖିଛନ୍ତି ଆଉ ଫୁଲତୋଳିବୁ ଖୁଦୁରୁକୁଣୀ କରିବୁ ସମସ୍ତଙ୍କ ବାରିଘରରୁ ଫୁଲ ଆଣିବୁ ତୋଳିକି ଲୁଚେଇକି ଚୋରେଇକି ଆଣିବୁ ସେଇଟା ବି ମନେ ଅଛି ସବୁ ସାଙ୍ଗସାଥି ହୋଇକି ଫୁଲ ତୋଳିଛୁ ସେଇଟା ବି ମନେ ଅଛି ଆଉ ଯେତେବେଳେ ପାଠ ପଢ଼ିଲା ଟାଇମରେ ପ୍ରଥମ କ୍ଲାସରେ ପଢୁଥିଲୁ ସେତବେଳେ ଯାଇକି ଜଣଙ୍କର ବୁଢ଼ା ଲଗେଇଥିଲା କାକୁଡ଼ି ତା ବାରିରୁ କାକୁଡ଼ି ଚୋରେଇକି ଆଣିକି ଖାଇଥିଲୁ ସମସ୍ତେ ସାର୍ ବାଡ଼େଇଥିଲେ ସେଇଟା ବି ମନେ ଅଛି ସେଥିପାଇଁ ମୋ ଜୀବନର ମୁଁ ଏହି ଗୁଡ଼ିକ ସବୁ ଭୁଲିପାରୁନି